ଆମର୍ ଟେପ ପାଣି ମାନେ ଗାଁରେ ସପ୍ଲାଏ ହଉଚେ ଆଗରୁ ଯେତେବେଲେ ସପ୍ଲାଏ ସପ୍ଲାଏ ନ ହଉଥାଏ ସେ ଟାଇମରେ ବହୁତ ଅସୁବିଧା ଥିଲା ବହୁତ ମାନେ ଆମର୍ ଡାଇରିଆ ଡେଙ୍ଗୁ ମେଲେରିଆରେ ବି ଆମେ ମାନ ସୁବିଧା ହଉଥିଲୁ ବର୍ତ୍ତମାନ ଏହାଦେ ଟ୍ୟାପ୍ ପାଣିର ବହୁତ ପରିଷ୍କାର ମିଲୁଛେ ଆର୍ ସେଟା ପରିଷ୍କାର ବାହାରୁଛେ ବି ଆଉ ଆଗରୁ ଆମର୍ ଗାଁରେ ମାନେ କୁଆଁରେ ବି ପାଣି ନି ହଉଥାଏ କିନ୍ତୁ ଯେତେବେଲେ ଆମର୍ ଏଇ ବାଟେ ବାଟେ ମାନେ ଦୂରିଆ ଦୂରିଆ ଚହଲା ଗୁଡ଼ାକ ହେଲା ଏଥର ସେଣୁ ପାଣିଟା ତା ମାନେ ପାଞ୍ଚ ସ୍ତର ବଢଲା ଆର୍ ଚୁଆ ମଙ୍ଗ ପାଣିନ୍ ସବୁଆଡ଼େ ହେଲା ଆମର୍ ଗାଁ ଗୋଟେ ଏନ୍ତା ଗାଁ ଯେ ଖୁଲଲେ ପାନି ବାହାରେ ବୋଇଲେ ଉପରେ ଉପରେ ପାନି ଥାଏ ଭିତରେ ପାଣି ନି ବର୍ତ୍ତମାନ ଏହାଦେ ଦୁରିଆରେ ବାହାରଲମାଙ୍କୁ ମାନେ ବଡ଼ କୁଆଁ କୁଡ଼ିକିରି ସେନୁ ପାନ୍ ସପ୍ଲେ କରା ହେଇଚେ ଆର୍ ବହୁତ ସୁନ୍ଦର ସେ ପାଣିଟା ହଉଚେ ପାଣି ହଉଚେ ଜୀବନ ଆମର୍ ପାଣି ଯେନ ହେଲା ସବୁ ଜିନିଷ ସେନ ସବୁ ହେଲା ଯେନ୍ଟାକି ଆମର ବାରି ବାଡ଼ି ବେଶା ମାନେ ଧାନ ଚାଷ ଜୀବନର ସବୁ କାମ ହଉଚେ ପାଣି ପିଇବାଟା ଧରିକିରି ସବୁ ଜିନିଷ ସେଥିରେ ସୁବିଧା ହଉଛେ ପାଣି ହେଲେ ଯାଇ ଘର ହଉଚେ ପାଣି ହେଲେ ଯାଇ ମାନେ ଧାନ ଚାଷ ହେଲା ପାଣି ହେଲେ ଯାଇ ଫଲମୂଲ ବଗିଚା ଚାଷ ହେଲା ପାଣି ହେଲେ ଯାଇକି ମାନେ ମାନେ ପ୍ରତ୍ୟେକ ଜିନିଷ୍ର ମାନେ ତାର ମୂଳ କେନ୍ଦ୍ର ବିନ୍ଦୁ ହଉଚେ ପାଣି ତେଣୁ କରିକିରି ଆମର୍ ଜଳ ହିଁ ଜୀବନ ଯେନ୍ଟାକି ତାହାକେ ତାର ବଞ୍ଚାବାର ପଡ୍ବାକେ ବି ନା ପାଣିକେ ତାର ଉପଯୁକ୍ତ ତାମାନେ ବ୍ୟବହାର କର୍ବା କଥା ଆଉର୍ ବର୍ତ୍ତମାନ ଆମର୍ ଗାଁରେ ଭଲ୍ ପାଣି ମିଲୁଛେ ଆମର୍ ଏରିଆରେ ବି ସବୁଆଡ଼େ ପାଣି ଭଲ୍ ମିଳଚେ ଖାଲି ଗୋଟେ ଅସୁବିଧାଟେ ହଉଚେ ବଲେ ଆମର୍ ବୋରିଂମାନେ ଆମର୍ ସାଇଟ୍ ନେଇ ଆସିବାର୍ ମୁଖ୍ୟ ଜିନିଷ୍ ବୋରିଂ ଆମର୍ ଆଗଲପୁର ବ୍ଲକ ବଲାଙ୍ଗୀର୍ ଡିଷ୍ଟ୍ରିକ୍ ଆଗଲପୁର ବ୍ଲକର ବୋରିଂ ଯଦି ମାନେ ଦିଆ ହେତା ଅଧିକ ଉନ୍ନତି ଚାଷବାସ ହେତା ଯେନ୍ଟାକି ଆମର୍ ସର୍ଭେରେ ଆମେ ଦେଖୁଚୁଁ ପଞ୍ଚାୟତରେ ଗୁଟେକି ଜୁଡ଼େ ଜାଗା ପନିପରିବା କରୁଛନ୍ ଆରୁ ନାଇନ ବ୍ଲକକେ ଦେଖବାମ ହେଲେ ଅତିରିଶ ପଚାଶଟା କି ଷାଠିଏଟା ଭଲ୍ ଚାଷୀ ବି ତ କୁହା ନୁହେଁ ଭଲ୍ ଚାଷୀ ଗୋଟେ କି ଯୋଟେ ବାହରବେ ପଚାଶ ଷାଠିଏଟା ଜାଗା ଯେନ ପାଣି ଟିକେ ଅଛେ ସେନ ବାର ବସା କିଛି ଗୋଟେ କରୁଚନ୍ ନହେଲେ ବିଲ୍କୁଲ୍ ଆମାନେ ଏଇଟା ଗୋଟେ ଆମର୍ ଏରିଆର ଲାଗି ଗୋଟେ ଅସୁବିଧାଟି ଅଛି ଯେନ୍ଟାକି ଆମେ ସେଟା ମାନେ ସମସ୍ତଙ୍କୁ ଜଣାବାର୍ ପଡ଼ୁଛେ ଆମ ମାନେ ଚାଷ୍ ଜିନିଷଟା ପନିପରିବା ଜିନିଷଟା ବହୁତ ଦୁର୍ବଲ ଅଛ ତେଣୁ କରିକିରି ଆମକୁ ସେଇଟା ଗମେଣ୍ଟ ଥ୍ରୋରୁ କିଛି ଗୁଟେ ମାନେ ବୋରିଂ ଆତଲ ବୋରିଂ ମାନେ ମାନେ ଇଆଡ଼େ ଏପ୍ଲାଏ କଲେ ବି ଅଫିସ ଅଫିସ ଅନୁସାରେ ନେଗ୍ଲେକ୍ଟ ବି ହଉଚି ତେଣୁ କରିକିରି ଅବହେଲା କରୁଚନ୍ ତେଣୁକରି ସେଟା ସଚେତନ କଲେ ଆର୍ ଆମର୍ ଜାଗା ମାଙ୍କୁ ହେଲେ କିଛି ଚାଷୀ ଉନ୍ନତି କରତେ ଆଉ ପନିପରିବା ଦର ବି କମ୍ତା